ଆଧୁନିକ ଦୁନିଆରେ ଓଡ଼ିଆ ଭାଷାକୁ କମ ବ୍ୟବହାର ହେବାରେ ଲାଗିଛି ଯାହାଦ୍ୱାରା କି ଦିନକୁ ଦିନ ଲୋକମାନେ ଏହି ଭାଷାର ବ୍ୟବହାରଟାକୁ ଭୁଲିଯିବାରେ ଲାଗିଛନ୍ତି ଲୋକମାନଙ୍କ ମନରେ ଏକ ଭୁଲ୍ ଧାରଣା ମଧ୍ୟ ଅଛି ଯେ କି ଓଡ଼ିଆ ଭାଷା ଶିଖିବା ଦ୍ୱାରା ଜୀବନରେ ଆମେ କିଛି ବି ଉନ୍ନତି ହେବ ନାହିଁ କି ଓଡ଼ିଆ ଭାଷା କହିବାଦ୍ୱାରା ଅନ୍ୟମାନେ ଆମକୁ ଯେଉଁ ଅଶିକ୍ଷିତ ବୋଲି ଭାବିବେ କିନ୍ତୁ ଏହିଟା ହେଉଛି ସମ୍ପୂର୍ଣ୍ଣ ଭୁଲ୍ ଆମେ ପାଶ୍ଚାତ୍ୟ ଭାଷା ଶିଖିବା ସଙ୍ଗେ ସଙ୍ଗେ ନିଜ ମାତୃଭାଷାକୁ ମଧ୍ୟ ସମ୍ମାନ ଦେବା ଓ ସମାନ ଭାବରେ ତାକୁ ସମ୍ମାନ ଦେଇ ଶିଖିବା ତାକୁ ବ୍ୟବହାର କରିବା ମଧ୍ୟ ଉଚିତ